ମୁଁ କିଣିଥିବା ଇଲେକ୍ଟ୍ରିକ୍ ଲାଇଟ୍ରେ ଯେଉଁ ଚାର୍ଜ୍ କରିବା ପାଇଁ ସିଷ୍ଟମ୍ ଅଛି ତାହା ମୋତେ ଭଲ ଲାଗୁନାହିଁ କାହିଁକିନା ଚାର୍ଜ୍ ହେବାକୁ ବହୁତ ସମୟ ନେଉଛି ଯଦି ଏ ଲାଇଟ୍ଟି ଖରାପ ହୋଇଯାଏ ତା'ହେଲେ ସଜ କରିବା ବହୁତ କଷ୍ଟ ହେବ